ହଁ ମତେ ଅଣ୍ଡା ପନିର ରୋଷେଇ କରିବାକୁ ବହୁତ ଇଚ୍ଛା ମୁଁ ଅଣ୍ଡା ପନିର ରୋଷେଇରେ ମଧ୍ୟ ପ୍ରତିଯୋଗିତା ନେଇଥିଲି ଯେଉଁଠି କି ମୁଁ ରୋଷେଇ କରିଥିଲି ମୋର ଭିଡ଼ିଓ ପୋଷ୍ଟ ମଧ୍ୟ କରିଥିଲି ଆଉ ବହୁତ ଲୋକ ମଧ୍ୟ ମୋର ରୋଷେଇ କୁ ପସନ୍ଦ କରିଥିଲେ ମୁଁ ରୋଷେଇ କରିଥିଲି ଅଣ୍ଡା ପନିର ଅଣ୍ଡା ପନିର ମୋର ଦେଖିକରି ବହୁତ ଲୋକ ପସନ୍ଦ କରିଥିଲେ ଆଉ ମୁଁ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ କରିପାରେ ଯେମିତି କି ଚିକେନ ଚିକେନ ମଧ୍ୟ ମୁଁ ପୋଷ୍ଟ କରିଥିଲି ଭିଡ଼ିଓ ପୋଷ୍ଟ କରିଥିଲି ଯେଉଁଠି କି ମୋ ଚିକେନକୁ ବହୁତ ଲୋକ ପସନ୍ଦ କରିଥିଲେ ଆଉ ବିରିୟାନି ମଧ୍ୟ ମୁଁ ରୋଷେଇ କରି ପୋଷ୍ଟ କରିଥିଲି ଯେଉଁଠି କି ମୋର ପସ ବହୁତ ଲୋକ ମତେ ପସନ୍ଦ କରିଥିଲେ ଆଉ ମୋ ରୋଷେଇକୁ କମେଣ୍ଟ ମଧ୍ୟ କରିଥିଲେ ରୋଷେଇରେ ମୁଁ ସବୁବେଳେ ଫାଷ୍ଟ ରୋଷେଇ ମତେ ବହୁତ ଇଚ୍ଛା ମୁଁ ଛୋ ଛୋଟ ବେଳରୁ ଇଚ୍ଛା ମତେ ରୋଷେଇ କାମ ସେଇଥିପାଇଁ ମୁଁ ସବୁବେଳେ ରୋଷେଇ କରେ ଆମ ଘରେ ରୋଷେଇରେ ମୁଁ ସବୁବେଳେ ବହୁତ ଭଲ ଭାବରେ ରୋଷେଇ କରିଥାଏ ସେଥିପାଇଁ ମୋ ମାଁ ବାପା ମଧ୍ୟ ମତେ ବହୁତ ଖୁସି ହେଇଥାନ୍ତି ମୁଁ ରୋଷେଇରେ ଏମିତି ଭଲ ଖାଦ୍ୟ କରିଥାଏ ଯେ ଘରେ ସମସ୍ତେ ହାତ ଚାଟି ଦେଇଥାନ୍ତି ମୋ ଝିଅ ଏତେ ଭଲ କରି ରୋଷେଇ କରେ ବୋଲି ମଧ୍ୟ କହିଥାଏ